ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ବର୍ତ୍ତମାନ ଅନେକ ଅଭିବୃଦ୍ଧି ଦେଖାଦେଇଛି ଗାଁ ଗାଁ ସ୍କୁଲ କଲେଜ ମାନ ଗଢ଼ି ଉଠିଛି ଯାହାଦ୍ୱାରା ପିଲାମାନେ ଅଶିକ୍ଷିତ ରହିବେନି ସରକାର ସହଯୋଗରୁ ଦୃଢ଼ ନିଷ୍ପତି ନେଇଛନ୍ତି ଛୋଟ ପିଲାବେଳୁ ଅଙ୍ଗନବାଡ଼ି ତାପରେ ପ୍ରାଥମିକ ସ୍କୁଲ୍ ୟୁପି ସ୍କୁଲ୍ ହାଇସ୍କୁଲ୍ କଲେଜ ଇତ୍ୟାଦି ମାନ ରହିଛି ବର୍ତ୍ତମାନ ସ୍କୁଲ୍ ଗୁଡ଼ିକ କଲେଜ ଭଳି ଦେଖାଯାଉଛି ଯାହାଦ୍ୱାରା ପିଲାମାନଙ୍କର ଆଗ୍ରହ ବଢୁଛି